ହଁ ରିମା ମୁଁ ୟୁରୋପରେ ଏକ ବ୍ୟାଗ୍ ପ୍ୟାକ୍ ଯାତ୍ରା କରିବାର ଯୋଜନା କରିଛି ଏବଂ ଏଥିପାଇଁ ମୋତେ ପାସପୋର୍ଟର ନବୀକରଣ କରାଇବାର ଆବଶ୍ୟକତା ରହିଛି ସେଥିପାଇଁ ମୁଁ ଭାବୁଛି ହଁ ଯାତ୍ରା ପୂର୍ବରୁ ପାସପୋର୍ଟ ନବୀକରଣ କରାଇବା ପାଇଁ ପାସପୋର୍ଟ ସେବା କେନ୍ଦ୍ରରେ ଏକ ଆପଏଣ୍ଟମେଣ୍ଟ ନେଇଯିବେ ଏବଂ ଆଉ କ'ଣ ସବୁ କରିବା ପାଇଁ ପଡ଼ିବ ଆମେ ଯାତ୍ରାରେ ଯିବା ଆଗରୁ ବା ସେଠି କ'ଣ ସବୁ କରିବୁ କେଉଁଠିକି ଯିବୁ କ'ଣ ତା' ଉପରେ ମୋର ଯଥେଷ୍ଟ ଧାରଣା ନାହିଁ ସେଥିପାଇଁ ତୁମର କିଛି ମତାମତ ନେବାକୁ ଚାହୁଁଛି ତୁମେ ମୋତେ କିଛି ମତାମତ ଦେଇପାରିବ କି